ପ୍ରଥମେ ମୁଁ ରେସୋ ଆପ୍ରେ ମ୍ୟୁଜିକ୍ ଶୁଣୁଥିଲି ସେତେବେଳେ ମୁଁ ତ ରେସୋ ଆପ୍ରେ ପଇସା ବାନ୍ଧିବାକୁ ପଡ଼ୁଥିଲା ସେତେବେଳେ ଜଣେ ମୋ ସାଙ୍ଗ ଆସି କହିଲା ଯେ ଏହି ସ୍ପୋଟିଫାଏ ଆପ୍ ବିଷୟରେ ଯାହାକି ସେଠାରେ ପଇସା ନ ବାନ୍ଧିକି ଶୁଣିପାରିବ ବା ବଦଳରେ ଗୀତ ଶୁଣିପାରିବ ଏହା ଶୁଣିକି ମୁଁ ଏହି ସ୍ପଟିଫାଏ ଆପ୍କୁ ଡାଉନଲୋଡ଼୍ କଲି ଏହା ଡାଉନଲୋଡ଼୍ କଲା ପରେ ମୋତେ ଏଠାରେ ମ୍ୟୁଜିକ୍ ଶୁଣିବା ପାଇଁ ବହୁତ ଭଲ ଲାଗିଲା ଏବଂ ଏହାକୁ ବହୁତ ମନୋରଞ୍ଜନ କଲି ଏହାଦ୍ୱାରା କୌଣସି ପଇସା ବାନ୍ଧିବା ପଡ଼ୁନଥିଲା ଏବଂ କମ୍ ଏମ୍ବିରେ ମ୍ୟୁଜିକ୍ ଶୁଣିପାରୁଥିଲି ଏଠାରେ ଭଲ ଭଲ କ୍ଵାଲିଟିର ଗୀତ ଏବଂ ପୁରୁଣା ଗୀତ ମଧ୍ୟ ଆସଥିଲା ପୁରୁଣା ପୁରୁଣା ଗୀତ ମୋତେ ଶୁଣିବାକୁ ବହୁତ ଭଲ ଲାଗା ଏହାଦ୍ୱାରା ମୁଁ ପୁରୁଣା ଗୀତ ହିଁ ବା ମ୍ୟୁଜିକ୍ ଶୁଣୁଥିଲି ଏହା ଶୁଣିବା ଦ୍ୱାରା ମୋତେ ବହୁତ ଭଲ ଲାଗିଲା ସେଥିପାଇଁ ମୁଁ ଏ ସ୍ପଟିଫାଏ ଆପ୍କୁ ଏବେ ମଧ୍ୟ ବ୍ୟବହାର କରୁଛି ଏହା ବ୍ୟବହାର କରିବା ଦ୍ୱାରା କମ୍ ଏବେ ବି ମଧ୍ୟ ବ୍ୟବହାର ହୁଏ ତାକୁ କଳର ସି ଡ଼ି କିଣିବା ଦ୍ୱାରା ଅନଲାଇନ୍ ସଙ୍ଗୀତ ଡାଉନଲୋଡ଼୍ କିମ୍ବା ଶୁଣିବା ଆଜିକାଲିକାର ଭଲ ଲାଗୁଛି